ମୁଁ ଏକ ଅନଲାଇନ୍ ସପିଂ ଆପ୍ ଫ୍ଲିପକାର୍ଟରୁ ପନ୍ଦର ହଜାର ଟଙ୍କା ଦେଇ ଏକ ଟି ଭି କିଣିଥିଲି ଯେଉଁଟାକି ବଜାର ମୂଲ୍ୟ ଅପେକ୍ଷା ପ୍ରାୟତଃ ତିନି ହଜାରର ଶସ୍ତାରେ ମୋତେ ମିଳିଥିଲା କିନ୍ତୁ ଶସ୍ତାର ଆଶାରେ ରହି ମୁଁ ହଇରାଣ ହେଇଗଲି ଯାହାଫଳରେ କି ଟିଭିଟି ପନ୍ଦର ଦିନ ମଧ୍ୟରେ ଖରାପ ହେଇଯାଇଥିଲା ଏକ ବର୍ଷ ପର୍ଯ୍ୟନ୍ତ ତାହାର ୱାରେଣ୍ଟି ଥିଲେ ମଧ୍ୟ ଏହା ଏହାକୁ ସଜାଡ଼ିବା ପାଇଁ ସେମାନେ ବହୁତ ସମୟ ନେଇଥିଲେ ଯେଉଁଟା କି ମୋ ପାଇଁ ବହୁତ କ୍ଷତିଦାୟକ ହେଇଥିଲା